ମୁଁ କିଣିଥିବା କୁର୍ତିଟିର ଭଲ ଗୁଣ ଗୁଡ଼ିକ ହେଉଛି ଏହା ବହୁତ ନରମ ଲାଗୁଛି ପିନ୍ଧିବାକୁ ଏହାର ରଙ୍ଗ ବି ବହୁତ ସୁନ୍ଦର ଅଛି ଯାହା ଛାଡ଼ୁ ନାହିଁ ଏବଂ ଏହା ବହୁତ ସୁନ୍ଦର ଦେଖାଯାଉଛି